ହ୍ୟାଲୋ ମୁଁ ସିଧୁ ମୁଁ ଗୋଟେ ଚାର୍ଜର୍ କିଣିଥିଲି ମାଲକାନଗିରିରୁ ହେଲେ ସେ ଦୋକାନବାଲା କହିଥିଲା ଫାଷ୍ଟ୍ ଚାର୍ଜର୍ ବୋଲିକି ମୁଁ ରିଏଲ୍ମି ମୋବାଇଲ୍ର କିଣିଥିଲି ଚାର୍ଜର୍ ମୁଁ ହଜାରେ ଟଙ୍କା କହିଥିଲା ଦୋକାନବାଲା ମୁଁ ହଜାରେ ଟଙ୍କା ଦେଇକି କିଣିଥିଲି ହେଲେ ମୋର ଚାର୍ଜର୍ଟା ଖରାପ ହୋଇଗଲା ଏବେ ସେଥିପାଇଁ ମୋର୍ ମୋବାଇଲ୍ ବି ଖରାପ ହୋଇଯାଇଛି ଚାର୍ଜର୍ ସେ ଦୋକାନବାଲା ମୋତେ କହିଥିଲା ଫାଷ୍ଟ୍ ଚାର୍ଜର୍ ବୋଲି ଏବେ ଚାର୍ଜର୍ ବି ଖରାପ ହୋଇଗଲା ମୋର ମୋବାଇଲ୍ ବି ଖରାପ ହୋଇଗଲା ଦୋକାନବାଲା ଆମକୁ ଠକି ଦେଇକି ଚାର୍ଜର୍ କିଣିଦେ ଦେଲା ହେଲେ ମୁଁ କ'ଣ କରିବି ମୋର ମୋବାଇଲ୍ ଖରାପ ହୋଇଗଲା ଏବେ ଚାର୍ଜର୍ ପାଇଁ ଚାର୍ଜ୍ ଏବେ ଭଲସେ ଉଠଉନି ଆହୁରି ଫାଷ୍ଟ୍ ଚାର୍ଜର୍ କହିଥିଲା କ'ଣ ହେଲା ଏବେ ଦୁଇ ତିନି ଦିନ ଭଲରେ ଚାଲିଲା ଆହୁରି ଏବେ ଚାଲୁନାହିଁ ଭଲସେ ସେଥିପାଇଁ ମୁଁ ଟିକିଏ ଦୁଃଖ କରୁଛି ମୋବାଇଲ୍ ଚାର୍ଜ୍ ଏବେ ଟିକିଏ ଭଲ ଲାଗୁନାହିଁ କେଉଁଟା ବି କିଣିବାକୁ ଚାର୍ଜର୍ ଗଲା ହେଉନାହିଁ ଏବେ ଚାର୍ଜ୍ ଏବେ ଭଲସେ